ଦେଖନ୍ତୁ ଇଲେକ୍ଟ୍ରିସିଟି ହେଉଛି ଗୋଟିଏ ବିପଜ୍ଜନକ ରାସ୍ତା ଯେପରିକି ଆମେ ଗୋଟିଏ ଭୂତ ଆସୁଥିବ ତାକୁ କିଛି ସମୟ ପାଇଁ ଅପେକ୍ଷା କରିବାକୁ କହିବା ତା'ହେଲେ ଭୂତ କିଛି ସମୟ ଆମକୁ ଅପେକ୍ଷା କରିବ କିନ୍ତୁ ଇଲେକ୍ଟ୍ରିସିଟି ହେଉଛି ଏଭଳି ଏକ ବିପଦ ଯାହାକି ଆମକୁ ଅକୁହାରେ ମାଡ଼ି ଆସେ ଇଲେକ୍ଟ୍ରିସିଟିର ବିପଦଠାରୁ ଆମକୁ ରକ୍ଷା ପାଇବାକୁ ହେଲେ କୌଣସି ୱାୟାର୍ ତାରମାନଙ୍କୁ ଯେଉଁ ଆକାରରେ ଥିବ ସେଥିରେ କିଛି ଜରିକୁ ଗୁଡ଼ାଇଦେବା ଏବଂ ଓଦା ଦେହରେ କୌଣସି ଇଲେକ୍ଟ୍ରିକ୍ ସାମଗ୍ରୀ ମତଲବ୍ କି ଜେନ୍ଟା କି ଇଲେକ୍ଟ୍ରିକ୍ ୱାୟାର୍ ସହିତ କନେକ୍ସନ୍ ଥିବ ସେହିସବୁ ସାମଗ୍ରୀଗୁଡ଼ିକୁ ନ ଛୁଇଁବା ଏବଂ ଜାଣି ଜାଣି ଆମେ ଗାଧୋଇକି ଆସି ସାରିବା ପରେ ଯେମିତିକି କୌଣସି ଇଲେକ୍ଟ୍ରିକ୍ ଉପକରଣ ଜିନିଷ ମଧ୍ୟରେ ଆମେ ତାକୁ ହାତ ନ ମାରିବା ସେଥିପ୍ରତି ସାବଧାନ ହୋଇ ରହିବା